ପ୍ରଥମେ ମୁଁ କହିବି ଗୀତ ଗାଇବା ହେଉଛି ଏକ ଦୈବଶକ୍ତିର ଆଧାର ଗୀତ ଗାଇବା ଶୈଳୀଥାଏ ସେହି ବ୍ୟକ୍ତିର ପାଶରେ ଯିଏକି ଗାନ୍ଧର୍ବକଳା ନେଇକରି ଆସିଥାଏ ସେହି ଲୋକ ଗୀତ ଗାଇଥାଏ ଏବଂ ସେହି ଗାନ୍ଧର୍ବକଳା କୁ ବିକାଶିତ କରିବା ପାଇଁ ଗୁରୁଙ୍କର ଆବଶ୍ୟକତା ଅଛି ଗୁରୁ ନଥାଇ ଦିବ୍ୟ ଜ୍ଞାନ କାହିଁ ତୁ ପାଇବୁ ଅର୍ଜୁନ ଯାହାକି ଭାଗବତରେ ଲିଖିତ ଅଛି ତେଣୁ ଗୀତ ଗାଇବା ପାଇଁ ହେଲେ ଯେଉଁ ବ୍ୟକ୍ତି ଗୀତ ଗାଇବେ ତିନୋଟି ଜିନିଷ ଉପରେ ଧାରଣା ରଖିବା ଦରକାରେ ଯେ ଉତ୍ତମ ମଧ୍ୟମ ପଞ୍ଚମ ଏହି ତିନୋଟି ସ୍ୱରରେ ଗାଇବେ ତାହାହିଁ ଗୁରୁ ଜ୍ଞାନ ଭାବେ ଗ୍ରହଣ କରି ଯାହାଠାରୁ ଶିକ୍ଷା ଲାଭ କରିବେ ତାହାଙ୍କୁ ଗୁରୁ ରୂପେ ବରଣ କରିବେ ଏବଂ ଗୀତ ର ମାଦୁର୍ଯ୍ୟକୁ ରକ୍ଷା କରି ଗୀତ ଗାଇଲେ ସେ ଭଲ ଗାୟକ ହେଇପାରିବେ ଏବଂ ଭଲ ଗୀତବି ଗାଇପାରିବେ